ଏମିତି ଅନେକ ନିର୍ଦ୍ଧିଷ୍ଟ ଅବସର ରହିଛି ବା ଅନେକ ଗୁଡ଼ିଏ ପର୍ବପର୍ବାଣି ହେଉଛିି ଆମ ସାଇଟ୍ରେ ଯେ ଯେଉଁଠାରେ କିି ନୃତ୍ୟକୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବା ନୃତ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ କାହିଁକି ନା ଆମର ଯେଉଁ ଜାତି ଅଛି ବା ଆମର ଯେଉଁ ନିର୍ଦ୍ଧିଷ୍ଟ ଅବସର ହେଉଛିି ବା ପର୍ବପର୍ବାଣି ହେଉଛିି ସେଠିରେ ନୃତ୍ୟ ନହେଲେ ଆମର ପର୍ବପର୍ବାଣି ଅଧାରେ ରହିଯାଇଥାଏ ସେଥିପାଇଁ ନୃତ୍ୟକୁ ଆମେ ବେଶୀ ଉପରେ ରଖିଥାଉଁ କାହିଁକି ନା ନୃତ୍ୟ କରିବା ଦ୍ୱାରା ଅନେକ ଲୋକ କିଛି ଶିଖିଥାନ୍ତି ଏମିତି ନୁହେଁକି ଖାଲି ଶିକ୍ଷା ଦ୍ୱାରା ଲୋକ ଶିକ୍ଷିତ ହୋଇପାରିବେ ନୃତ୍ୟ ଦ୍ୱାରା ବି ଅନେକ ଲୋକ ଆଗକୁ ଯାଉଛନ୍ତି ଏବଂ ସେମାନେ ନିଜ ନିଜର କାମ କରୁଛନ୍ତି ଏବଂ ସେମାନେ ରୋଜଗାର ମଧ୍ୟ କରିପାରୁଛନ୍ତି ତ ନୃତ୍ୟକୁ ଆମେ କେବେ ହେଲେ ତଳେ ରଖିବା କଥା ନୁହେଁ